ବାଲେଶ୍ଵର ଜିଲ୍ଲାରେ ଉପଲବ୍ଧ କିଛି ସ୍ଥାନୀୟ କିମ୍ବା ଶିକ୍ଷଣ ସୁଯୋଗ ଅଛି ଏହି ସୁଯୋଗ ଗୁଡ଼ିକ ଜିଲ୍ଲାର ସାମଗ୍ରିକ ଭାବରେ ବିକଶିତ ହେଉଛି ବହୁତ ଜାଗାରୁ ବହୁତ ଜାଗାରୁ ବହୁତ ପିଲା ଆସି ସେଠି ପାଠ ପଢ଼ୁଛନ୍ତି ନିଜ ଫ୍ୟୁଚର୍ ଗଢ଼ୁଛନ୍ତି ସେଥିପାଇଁ ବାଲେଶ୍ଵର ଜିଲ୍ଲା ବହୁ ସୁନାମ ଅର୍ଜନ କରିଛି ସେ କଲେଜରେ ବିଭିନ୍ନ ପ୍ରକାରର ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯାଏ ଯେମିତି ଆର୍ଟ୍ସ୍ ସାଇନ୍ସ୍ ଆର୍ଟ୍ସ୍ ସାଇନ୍ସ୍ ଆମର ଆଉ ଅନ୍ୟାନ୍ୟ ପାଠ ସେ ସବୁ ହେଉଛି ଯାହା ଫଳରେ କି ନିଜେ ପିଲାମାନେ ନିଜର ଲକ୍ଷ୍ୟ ରଖି ପାଠ ପଢ଼ି ନିଜ କ୍ୟାରିୟର ବା ନିଜ ଜୀବନକୁ ଗଢ଼ି ପାରୁଛନ୍ତି ସେଥିପାଇଁ ସବୁଆଡ଼େ ଯଦି ଏମିତି ଗୋଟେ ଗୋଟେ ଭଲ ଭଲ କଲେଜ ରହିବ ତା'ହେଲେ ପିଲାମାନେ ନିଜର ଫ୍ୟୁଚର୍ ନିଜ କ୍ୟାରିୟର ଗଢ଼ି ନିଜ ସ୍ୱପ୍ନକୁ ସାକାର କରିପାରିବେ ଜୀବନ କୁ ନିଜେ ସେମାନେ ତିଆରି କରିପାରିବେ ଯେମିତି ଆମର ଶ୍ରୀ ହରେକୃଷ୍ଣ କଲେଜ କଲେଜ ଫକୀର ମୋହନ କଲେଜ ବାଲେଶ୍ଵର ଏଫ୍ ଏମ୍ କଲେଜ ଏମିତି ବହୁତ ପ୍ରକାର କଲେଜ ଯଦି ସବୁଆଡ଼େ ହୁଅନ୍ତା ତା'ହେଲେ ସବୁ ସବୁ ଜିଲ୍ଲା ଗୁଡ଼ିକ ବହୁତ ଭଲ ଭାବରେ ବହୁତ ଭଲସେ ବହୁତ ଭଲରେ ଭଲସେ ବି ହେଇପାରନ୍ତା ବହୁତ ପିଲାମାନେ ନିଜର ସ୍ୱପ୍ନ ଦେଖାଇବା ପାଇଁ ବା ସ୍ଵପ୍ନ ସାକାର କରିବାପାଇଁ କଲେଜକୁ ଯାଆନ୍ତେ ନିଜର ଫ୍ୟୁଚର୍ ଗଢ଼ନ୍ତେ ନିଜେ ଶିକ୍ଷିତ ହୁଅନ୍ତେ ନିଜ ପରିବାରକୁ ଶିକ୍ଷିତ କରନ୍ତେ ଯେଉଁମାନେ ଶିକ୍ଷା ପାଇ ପାରୁନାହାନ୍ତି ଯେଉଁମାନେ ଶିକ୍ଷା ପାଇବା ପାଇଁ ସ୍ଵପ୍ନ ରଖିକି ଶିକ୍ଷା କରିପାରୁନାହାନ୍ତି ସେମାନଙ୍କୁ ବି ସେମାନେ ଶିକ୍ଷା ଦିଅନ୍ତେ ସେମାନଙ୍କୁ ବି ସାହାଯ୍ୟ କରନ୍ତେ ପାଠ ଗୋଟେ ଏମିତିକା ଜିନିଷ ଯେଉଁମାନେ କି ପାଠ ପାଢ଼ିପାରୁଛନ୍ତି ବା ଶିକ୍ଷା ଅର୍ଜନ କରିପାରୁଛନ୍ତି ସେମାନେ ପଢ଼ୁନାହାନ୍ତି କିନ୍ତୁ ଯେଉଁମାନେ ଶିକ୍ଷା ଅର୍ଜନ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ସେମାନେ ଶିକ୍ଷା ଅର୍ଜନ କରିବା ପାଇଁ ତାଙ୍କୁ ତାଙ୍କ ପାଖରେ ଅର୍ଥ ବି ରହୁନାହିଁ ତେଣୁ ମୁଁ ସବୁଆଡ଼େ ସବୁ ପିଲାଙ୍କୁ କହୁଛି ନିଜେ ଭଲ ପଢ଼ ଯେଉଁମାନେ ପଢ଼ିବା ପାଇଁ ପାଉନାହାନ୍ତି ସେମାନଙ୍କୁ ବି ବହୁତ ଭଲ ପଢ଼ାଓ ପାଠ ଗୋଟେ ଏମିତି ଜିନିଷ କି ସମସ୍ତଙ୍କ ପାଖେରେ ରହିବା ନିହାତି ଦରକାର ଯାହାଫଳରେ କି ସେମାନେ ବି ଦୁଇ ସେମାନେ ବି ଯେଉଁ ଦୁଇ ଅକ୍ଷର ପାଠ ପଢ଼ି ନିଜ ପରିବାରକୁ ଭଲ ଦୁଇ ପଇସା ରୋଜଗାର କରିକି ବି ଦେଇପାରିବେ ହେଲେ ଜିଲ୍ଲା କ'ଣ ସବୁ ରାଜ୍ୟ ବି ବହୁତ ସୁଧୁରି ଯିବ ଯାହା ଫଳରେ କି ଆଉ ଅଭାବ ଅସୁବିଧା ବୋଲି ଜିନିଷ ହିଁ କିଛି ରହିବନି